କିଛିନାହିଁ ଯେ ବସିଛେଁ ତୁଇ ଯେ କାଣା କରୁଛୁ ଜିମା ବୁଲି ତୁମର ଘର ଲାଗିବୁ କେବେ ବାହାରିମା କା କାଲି ବାହାରିବୁ ଜିମା ମୁଇଁ ଯିବି ମୋର ବାପା ଯିବେ ମୋର ମାଆ ଯିବେ ମୋର ହଜବେଣ୍ଡ ଯିବେ ସମସ୍ତେ ଜିମୁ ତମ ଘରର କିଏ କିଏ ଯିବେ ଯେ ସେ ପୁସ୍ତକରେ କାଣା କାଣା ଲେଖିବୁ କାଣା କାଣା ଅଛି ମୁଇଁ ତ କେବେ ଦେଖିନାହିଁ ସେତ

ହଁ ଆଉ କାଲି ଏକା କେତେବେଳେ ଜିମା ରାତି ଯିବା ବସ୍ରେ ଜିମା କି ବୋଲେରରେ ଜିମା ତମର ଘରୁ କେତେଜଣ ଯିବେ ମୁଇଁ ବାପା ମାଆ ଦୁଇଟା ପାଞ୍ଚଜଣ ହଁ କେତେବେଳେ ବାହାରିମା

ହୁଁ କପଡ଼ାପତ୍ର ନେଇକି ଆଉ ଖାନାପିନା କେନ୍ତା କର୍ମା କେବେ କର୍ମା ହଁ ହେବ ଯେ ଏନ୍ତା କଲେ କାଣା କହିଲୁ ବୁଝିନାଇଁ ପାର୍ମା ହଁ ଯିବା କେନ୍ତା କେନ୍ତା ଜାଗା ଜାନକେ ଲିଏ ମୁଇଁ ତ କେବେ ଦେଖିନାହିଁ

ହଁ ଦୁଇଟା ପୁସ୍ତକ ଲେଖବୁ ହଁ ଯେ ଭଲ ହେବା ଲେଖ ଲେଖ ହୁଁ ଭଲହେବା ବାହାରିମା ମଜା କର୍ମା ବି ନାଇଁଗା ସେହି ଜାଗା ତ ଆମେ ଦେଖିନାହିଁ କେବେ ପହିଲା ଫାଷ୍ଟ ହେଇକିରି ଯିମା